ଓଡ଼ିଶାର ପ୍ରମୁଖ ସରକାର ଯୋଜନା କାଳିଆ ଯୋଜନା ମିଳିଥାଏ ଫେରି ସାଇକେଲ୍ ପଇସା ମିଳିିଥାଏ ପିଲାମାନଙ୍କୁ ଓଡ଼ିଶାର ଖାଦ୍ୟ ସୁରକ୍ଷା ବି ମିଳିଥାଏ ଉତ୍କଳ ଯୋଜନା ଉତ୍କର୍ଷ୍ଟଜନ ମିଳିଥାଏ କୃଷି ଯୋଜନା ଏଏମ୍ କ୍ଲିନିକ୍ ଯୋଜନା ମେଧାବୃତ୍ତି ବିଜୁବାବୁ ଚାଲିବା ଯୋଜନା ଯାହାକି ସରକାର କାଳିଆ ଯୋଜନାରେ ଦୁଇ ହଜାର ଟଙ୍କା ଲୋକମାନଙ୍କୁ ମାସକୁ ମିଳିଥାଏ ଯାହାଦ୍ୱାରା ଲୋକମାନେ ସେ ପଇସା ନେଇକି ତାଙ୍କର ଦୈନିକ ଜୀବନର ବହୁତ ଅସୁବିଧା ସେସବୁ କାମରେ ଲଗେଇଥାଏ ମାଗଣା ସାଇକେଲ୍ ଯୋଜନା ଏବେ ଗୋଟେ ପିଲା ତିନି ଚାରି କିଲୋମିଟର୍ ଡେଲି ଚାଲିକି ଯାଉଛି ତା'କୁ ସେ ସାଇକେଲ୍ଟା ମିଳିବାରୁ ସେ ତା'ର ବି ସମୟ ବି ବଞ୍ଚିଥାଏ ସେ ବହୁତ ଜଲ୍ଦି ବି ସ୍କୁଲ୍ରେ ପହଁଞ୍ଚିଥାଏ ଆଉ ତାହାକୁ କଷ୍ଟ ବି ବହୁତ କମ୍ ହେଇଥାଏ ସେ ଆଗରେ ଚାଲି ଚାଲିକି ଯାଉଥିଲା ଏ ସାଇକେଲ୍ଟି ପାଇ ସେ ବହୁତ ଆନନ୍ଦ ଖୁସିରେ ଯାଇପାରୁଛି ଓଡ଼ିଶାର ଖାଦ୍ୟ ସୁରକ୍ଷା ସ୍କୁଲ୍ରେ ଯେମିତି ପିଲାମାନେ କାହା ଘରେ ବହୁତ ଅସୁବିଧା ଅଛି ସେ ଏବେ ଟିଫନ୍ଟି ନେଇ ଯାଇପାରୁନି ସ୍କୁଲ୍ରେ ଖାଇବା ଦେବା ଦ୍ୱାରା ତାହାକୁ ଟିଫିନ୍ଟେ ନେବାକୁ ପଡ଼ୁନି ତା'କୁ ଭୋକରେ ବି ରହିବାକୁ ପଡ଼ୁନି